ଭାଇନା ଆପଣ ହୋଟେଲରୁ କହୁଛନ୍ତି ଗୁଣ୍ଡିଚା ହୋଟେଲରୁ ନାଁ ମୋର ଇଏ ପଦ୍ମନାଡ଼ର ତରକାରୀ ଗୋଟିଏ ଖାଇବାକୁ ଇଚ୍ଛା ଥିଲା ସେ ତରକାରୀ ଇଏ ଆପଣଙ୍କ ହୋଟେଲରେ ବନାଉଛନ୍ତି କି ନାହିଁ ନାହିଁ ସେ ତରକାରୀଟା କେତେ ତା'ର ଦାମ୍ କେତେ ନାହିଁ ନାହିଁ ସେ ସେଇ ପଦ୍ମନାଡ଼ର ତରକାରୀ ମୁଁ ଇଏ କୋରାପୁଟରେ ଖାଇଥିଲି ତ ମୋତେ ବହୁତ ଭଲ ଲାଗିଲା ହେଲେ ଏଠି କେଉଁଠି କରୁଛନ୍ତି ନା ନାହିଁ ବୋଲି ମୁଁ ଫୋନ କରିଥିଲି ହଁ ହଁ ଆପଣଙ୍କ ଆଡ଼୍ରେସ୍ କ'ଣ ଭାଇନା ଆଡ଼୍ରେସ୍ କ'ଣ ଆଡ଼୍ରେସ୍ ଟିକେ ଦେଲେ ଭଲ ହେଇଥାନ୍ତା ପୁଣି ହଁ

ହଉ

ହଁ ଆସିବି ବୋଲି ହଉ ହଉ ହଉ ଭାଇନା ହଉ ଆଡ଼୍ରେସ୍ ତ ଦେଲେ ମୁଁ ଆସିବି ଆପଣ ରହିବେ ତ ଭାଇନା

ହଉ ହଉ ହଉ ଆସିବି ଭାଇନା ହଉ ରହିଲି